ମୁଁ ସୁରେଶ ଠିକାଦାର କହୁଛି ଆପଣଙ୍କର ଡିଓଡ୍ରାନ୍ସ କିଣିଥିଲି ଜୟପୁରରୁ କିନ୍ତୁ ସେଇଟା ସାାର୍ଟରେ ଲଗାଇଲେ ଗାର ପଡ଼ି ଯାଉଛି ସାର୍ଟରେ ଲୋକ ଭିତରେ ଯାଇ ହେଉ ନାହିଁ ବାସ୍ନା ହେଉଛି ତା'ର ଆର୍ ଏସ୍ ନେଲା ପାଞ୍ଚଶହ ଟଙ୍କା କିନ୍ତୁ ପାଞ୍ଚଶହ ଟଙ୍କା ନେଲା କିଛି ଫାଇଦା ହେଲା କିଛି ଫାଇଦା ହେଇନି ସେ ପାଞ୍ଚଶହ ଟଙ୍କା ମୋର ପାଞ୍ଚଶହ ଟଙ୍କା ପୁରା ପାଣିରେ ବୁଡ଼ି ଯାଇଛି କ'ଣ ଲାଭ ହେଇ ନାହିଁ କ'ଣ ଲାଭ ହେଲା କିଛି ନାହିଁ ଆପଣଙ୍କ ଡିଓଡ୍ରାନ୍ସ ବେକାର ଆଉ ସେଇଟା ପୁରା ଡେଟ୍ ଯାଇଛି

ଆଉଥରେ ଅର୍ଡ଼ର ଦେବି ଡିଓଡ୍ରାନ୍ସ ସେଇଟା ପୁରା ପୁରା ବେକାର ସାର୍ଟରେ ଲଗାଇଲେ କେମିତି କେମିତି ହେଉଛି ସେ ଲୋକ ଭିତରେ ଯାଇ ହେଉ ନାହିଁ ବାସ୍ନା ହେଉଛି କ'ଣ କର୍ବି